ମନୁଷ୍ୟ ଜୀବନରେ ଶିକ୍ଷା ହେଉଛି ଏକ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଶିକ୍ଷିତ ବ୍ୟକ୍ତି ସଦାସର୍ବଦା ଭଲ ମନ୍ଦ ସବୁ କିଛି ଜାଣିପାରିଥାଏ ସେ ଖବର କାଗଜ ପଢ଼ିବା ଠୁ ହେଉ ଘର ଚିଠି ପଢ଼ିବା ଠୁ ହେଉ ଏବଂ କୌଣସି ଭଲ କାମ କରିବାକୁ ହେଲେ ମଧ୍ୟ ତେ ଶିକ୍ଷା ଅଛି ମାନେ ସେ ସବୁ କିଛି ଜାଣିପାରିଛି ଯଦି ଶିକ୍ଷା ନାହିଁ ସେ କୌଣସି କାମ ଠିକ୍ ରୂପେ କରିପାରିବ ନାହିଁ କିନ୍ତୁ ଅଶିକ୍ଷିତ ବ୍ୟକ୍ତି ସଦାବେଳେ ଅଶିକ୍ଷିତ ହୋଇ ରହିଥାଏ ନା ସେ କୌଣସି ଜିନିଷ ଜାଣିପାରେ ଭଲ ମନ୍ଦ ମଧ୍ୟ ଜାଣିପାରେ ନାହିଁ କୌଣସି କିଶି ହିସାବ କିତାବ ମଧ୍ୟ ସେ କରିପାରେ ନାହିଁ ଯାହାଫଳରେ ସେ ଅସୁବିଧାର ସମ୍ମୁଖୀନ ହୋଇଥାଏ କିନ୍ତୁ ଶିକ୍ଷିତ ବ୍ୟକ୍ତି ସଦା ସର୍ବଦା ଆଗକୁ ବଢ଼ିବାରେ ତତ୍ପର ରହିଥାଏ ତେଣୁ କରି ଶିକ୍ଷିତ ବ୍ୟକ୍ତି ମଣିଷ ଜୀବନରେ ବହୁତ ମୂଲ୍ୟବାନ ଏବଂ ଅଶିକ୍ଷିତ ବ୍ୟକ୍ତି ଜୀବନରେ ସଦାବେଳେ ଦୁଃଖ ହିଁ ପାଇଥାଏ